ହେଲୋ ହଁ ତୁମର ଇଲେକ୍ଟ୍ରି ଯୋଉ ପ୍ରୋବ୍ଲେମ୍ ଅଛି କିଛି କ'ଣ ବାର ବାର ଆମର ଲାଇନ୍ ବି କଟୁଛି ଲାଗିଛି ଠିକ୍ କୋଉଠି କିଛି ହୋଇନି ଲାଇନ୍ କେତେବେଳେ କଟି ଯାଉଛି ହଉଛି ଇନଭର୍ଟର ବି କଟି ଯାଉଛି ଆଉ କେମିତି କ'ଣ ମିଟରରେ କଟିଯାଉଛି ଫ୍ୟୁଜ୍ ବି କଟୁଛି ବି ଫ୍ୟୁଜ୍ ତାହେଲେ ଘରଲୋକେ ଯୋଉ ବଲ୍ବଗୁଡ଼ା ବି ବାରବାର ଫ୍ୟୁଜ୍ ହେଉଛନ୍ତି ୱାରେଣ୍ଟି ବି ୱାରେଣ୍ଟି ବି ତ ଠିକ୍ ଅଛି କେମିତି ହେବ ସେମିତି ଚେକ୍ କଲେ ସିନା ବାର୍ ବାର୍ ସବୁବେଳେ କଟୁଛି ଫ୍ୟାନ୍ଗୁଡ଼ା ବି ବନ୍ଦ ହଉ ଚାଲିଛି କଟୁଛି ତ ଅଠେଇଶ ତାରିଖରେ ପ୍ୟାକ୍ ସରିଯାଉଛି ନା ୱାୟରିଂ କଲେ ବି ସିନା ହବ ୱାୟରିଂ ନ କଲେ ଆସିଲେ ସିନା କରିବେ ଆମେ କେମିତି ଆମେ ସେ ବିଷୟରେ ଜଣା ନାହିଁ କିଛି କରିବୁ ଆମେ କେମିତି ସେଥିପାଇଁ ଇଲେକ୍ଟ୍ରି ଚାର୍ଜତ ଦରକାର ନା ଇଲେକ୍ଟ୍ରି ଚାର୍ଜ ନ ହେଲେ ଆମେ କରି ପାରିବୁନି ନିଜେ ବି କରି ପାରିବୁନି ନା ଇଲେକ୍ଟ୍ରିବାଲା ଆସିଲେ ସିନା କରିବ ଆମକୁ ସେ ବିଷୟରେ ଜଣା ନାହିଁ କରିବୁ କେମିତି ଆମର ତ ସବୁବେଳେ କଟୁଛି ଆସିଲେ ସିନା କରିବେ ଆମେ ତ କରିପାରିବୁନି ନା

ଆ ଆସିଲେ ସିନା ଆମେ କରିବୁ କେମିତି ନ ହେଲେ କରିବୁ